ଖୋର୍ଦ୍ଧା ଜିଲ୍ଲାରେ କୃଷି କହିଲେ ଆମ ଯେମିତିକି ଧାନଚାଷ କରୁ ଗହମ ମଣ୍ଡିଆ ବିଭିନ୍ନ ପ୍ରକାର ଚାଷ କରାଯାଇଥାଏ ଯାହା ଦ୍ଵାରା ଲୋକମାନେ ନିଜ ଘରର ଭରଣ ପୋଷଣ ସହିତ ଅର୍ଥନୀତିରେ ସେମାନଙ୍କର ସୁଯୋଗ ସାହାଯ୍ୟ କରିଥାନ୍ତି ତା ସହିତ କୃଷି କୃଷି କୃଷି ଶିଳ୍ପ ବ୍ୟବସାୟ କହିଲେ ଆମେ ଯେମିତିକି ଶିଳ୍ପବିଷୟରେ ବିଭିନ୍ନ ପ୍ରକାରର ଏଠି ଆମର ଇଣ୍ଡଷ୍ଟ୍ରିଆଲ ଏରିୟା ଅଛି ଯାହା ଦ୍ଵାରାକି ଲୋକମାନେ ସେଠାରେ କାମ କରିକି ଘରର ଭରଣ ପୋଷଣ ସହିତ ନିଜେ ମଧ୍ୟ ଉପକୃତ ହେଉଛନ୍ତି ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି କି ଏହି ବ୍ୟବସାୟରେ ନିଜର ଅର୍ଥ ଅର୍ଥକୁ ବ୍ୟୟ କରିକି ବିଭିନ୍ନ ପ୍ରକାରର ଯେମିତିକି ଦୋକାନ ହେଉ କିମ୍ବା ବ୍ୟବସାୟ କିଛି ହେଉ ସେଥିରେ ସହଯୋଗ କରୁଛନ୍ତି ତା'ପରେ ରହିଲା ଅର୍ଥନୀତିକ ଆମର ଅର୍ଥନୀତିକ ବିକାଶରେ ମେନ୍ ତ ଭୂମିକା ରହିଲା ଯୁବପିଢ଼ିମାନଙ୍କର ସେମାନେ କେମିତି ନିଜ ନିଜର ପଇସା ବ୍ୟବହାର କରିକି ଏଲଆଇସି ହେଉ କିମ୍ବା ବିଭିନ୍ନ ପ୍ରକାରର ଅର୍ଥ ଉପାର୍ଜନ କରିବା ପାଇଁ ସେମାନେ ଆହ୍ଵାନ କରୁଛନ୍ତି ତାହା ସହିତ ବିଭିନ୍ନ ପ୍ରକାରର ପାଣ୍ଠି ହେଉ ପାଣ୍ଠି ଯେମିତିକି ଆମର ଗୋଷ୍ଠୀ କିଛି ରହିଲା ସମୂହ ଗୋଷ୍ଠୀକୁ ନେଇକି ସେମାନେ ପଇସା ବାନ୍ଧୁଛନ୍ତି ବ୍ୟାଙ୍କ ତାହା ଦ୍ଵାରା କିଛି ଅର୍ଥ ଉପାର୍ଜନ ହେଉଛନ୍ତି ଏବଂ ସେମାନେ ନିଜର ଘର ପୋଷଣ ସହିତ ନିଜେ ମଧ୍ୟ ଉପକୃତ ହେଉଛନ୍ତି